ଆମ ଗାଁର ଅଞ୍ଚଳରେ ଲୋକମାନେ ସମସ୍ତେ ବିଭିନ୍ନ ପ୍ରକାର ଜାଗାରେ ପୂଜା ପଦ୍ଧତି କରୁଛନ୍ତି ପଥରରେ କିଏ ଗଛରେ କିଏ ବାଟରେ କିଏ ଘରେ ଏମିତି ସବୁ ଜାଗାରେ କିନ୍ତୁ ମନ୍ଦିରରେ ବି ପୂଜା ହୁଏ ଲୋକମାନେ ତା'କୁ କୁହନ୍ତି ଯେ ଏଇଟା ହେଉଛି ଅନ୍ଧବିଶ୍ୱାସ ମାନେ ଯେମିତିକି ଭୂତ ଲାଗିବା କାହା ପାଖରେ ମାନେ ଦେବତା ପ୍ରବେଶ କରିବା କେଉଁଠି ଯାଉଥିବ ମାନେ ହଠାତ୍ ପଡ଼ିଯିବା ତାକୁ କହିବେ ଲୋକ ଭୂତ ଲାଗି ଯାଇଛି ବାଟରେ ଗଲାବେଳେ ଘରୁ ବହାରିକି ମାନେ ବିଲେଇ ଏପଟରୁ ରାସ୍ତାକୁ ସେପଟକୁ ଯିବା ଅଶୁଭ ଯେମିତି କହନ୍ତି ସେଇଟା ହେଲା ଅନ୍ଧବିଶ୍ଵାସ ମାନେ ଏମିତି ସବୁ ଲୋକ ଏଇ ଅଞ୍ଚଳରେ ଆମର ଆଖ ପାଖରେ ସମସ୍ତେ କୁହନ୍ତି କିନ୍ତୁ ଲୋକମାନେ ସବୁ ଯେଉଁ ପୂଜା ପଦ୍ଧତିକୁ ଆଉ ମନ୍ଦିରକୁ ବିଭିନ୍ନ ଜାଗାରେ ହେଉଥିବା ପୂଜା ମନ୍ଦିର ଜାଗା ସ୍ଥଳୀ ମାନଙ୍କୁ ଦୃଢ଼ ଭାବରେ ବିଶ୍ୱାସ କରନ୍ତି ଏବଂ ମାନୁଛନ୍ତି